ଓଡ଼ିଶାର ଶୀର୍ଷ ଡାକ୍ତରଖାନା ଗୁଡ଼ିକ ମଧ୍ୟରେ କଟକର ଏସ ଏସ ସି ବି ଆଉ ବୁର୍ଲାର ସେ ବୁର୍ଲାରଭି ଏସ ଏସ୍ ଏହି ପ୍ରକାର ବହୁତ ଗୁଡ଼ିଏ ଶୀର୍ଷ ଡାକ୍ତରଖାନା ଅଛି ସେଠାରେ ଉପଯୁକ୍ତ ଶିକ୍ଷା ଆ ଯୋ ଶିକ୍ଷତ ଡକ୍ଟରମାନେ ଡକ୍ଟରମାନେ କାର୍ଯ୍ୟ କରନ୍ତି ଚିକିତ୍ସା କରନ୍ତି ଯେଉଁମାନେ ଭଲ ଭାବେ ଚିକିତ୍ସା କରନ୍ତି ସେଠାରେ ଆମ୍ବୁଲାନ୍ସର ସୁବିଧା ଅଛି ଯାହାଫଳରେ ପେସେଣ୍ଟ ଗୁଡ଼ିକ ସଠିକ୍ ସମୟରେ ହସ୍ପିଟାଲ୍କୁ ପହଞ୍ଚି ପାରନ୍ତି ଏବଂ ଉପଯୁକ୍ତ ଚିକିତ୍ସା ର ଚିକିତ୍ସା ପାଇପାରନ୍ତି ଆଉ ହେଲ୍ଥ କାର୍ଡ଼ ଦ୍ୱାରା ସେଠାରେ ଖର୍ଚ୍ଚ ମଧ୍ୟ ବହୁତ କମ୍ ପଡ଼ିଥାଏ କମ୍ ଖର୍ଚ୍ଚରେ ଚିକିତ୍ସା କରାଯାଏ ଭଲ ଭଲ ଭାବରେ ଚିକିତ୍ସା କରାଯାଏ ଆମ୍ବୁଲେନ୍ସ ଗୁଡ଼ିକ ସବୁବେଳେ ଏଭେଲେବୁଲ ଥାଏ